ହଁ ବ୍ରହ୍ମାଣ୍ଡ ଯେନ୍ ବୋଲୁଛୁ ଆମେ ସେଇଟା ହେଲା ପୃଥିବୀ ଏ ପୃଥିବୀ ନ ଅନେକ୍ ଜିନିଷ୍ ମାନେ ରହୁଛି ସେନୁ ଛପନ୍ କୋଟି ଯେନ୍ ଜୀବ ସେନୁ ରହୁଛନ୍ ଛପନ୍ କୋଟି ଜୀବ ବସ ବାସ କରିଛନ୍ ଆରୁ ଗଛ ବୃକ୍ଷ ଲତା ତରୁ ଅନେକ୍ ଜୀବ ମାନେ ବି ଅଛନ୍ ଉଦ୍ଭିଦ ମାନେ ବି ଅଛନ୍ ଉଦ୍ଭିଦ ବେଲେ ଗଛ ଅଛନ୍ ସବୁ ବେଲେ ତ ସବୁଠାରୁ ପୃଥିବୀରେ ଜୀବ ଜନ୍ତୁ ମାନେ ବି ଅଛନ୍ ବାଘ ଭାଲୁ ହାତୀ ମୃଗ ଗଣ୍ଡା ଇତ୍ୟାଦି ସବୁ ଜିନିଷ୍ ଅଛନ୍ ଆରୁ ପଶୁ ପକ୍ଷୀ ବି ତ ଅଛନ୍ ଆରୁ ଖୀ ଅନେକ୍ ଜିନିଷ୍ ମାନେ ପୃଥିବୀରେ ଭରିପୁରରେ ଅଛନ୍ ଆରୁ ଇ ପୃଥିବୀ ଜି ଇ ବ୍ରହ୍ମାଣ୍ଡ ଥି ଚାଷ୍ ବାସ୍ ବି ସମସ୍ତେ କରୁଛୁ ଚାଷ ବାସ୍ ଧାନ ଡାଲି ଗହମ ମୁଗ ବିରି ଇତ୍ୟାଦି ଚାଷ୍ କରୁଛୁ ଆରୁ ଆମର୍ ପରିପୋଷଣ ଆମେ ହଉଛୁ